ମୁଁ ଗୋଟେ ଗୁପ୍ତାରୁ ନିକୋନ ଡ଼ି ଛପନ କ୍ୟାମେରା ଆଣିଥିଲି ତା'ର ଦାମ ପାଖାପାଖି ପଡ଼ୁଛି ଦେଢ଼ଲକ୍ଷ ଟଙ୍କା ବହୁତ ବଢ଼ିଆ ଫଟୋ ଆସୁଛି ତା' ଦେହରେ ପଞ୍ଚା ତିରିଶ ଛପନ ଲେନ୍ସ ଦେଉଛି ଛପନ ଶହେ ଆଠ ଲେନ୍ସ ଦେଉଛି ଡୁଆଲ ଲେନ୍ସ ସହ ଆସୁଛି କ୍ୟାରୀ ବ୍ୟାଗ ଆସୁଛି ଏବଂ ତାର ପ୍ରୋଟେକ୍ଟର ସହ ସବୁ ଆସୁଛି କ୍ୟାମେରା ବହୁତ ବଢ଼ିଆ ଫଟୋ ଏଚ ଡ଼ି ଏଚ ଡ଼ି କ୍ଳାରିଟିର ଫଟୋ ଆସୁଛି ବିନା ଲେନ୍ସରେ ଯଦି ଫଟୋ ଉଠେଇବାକୁ ଚାହିଁବା ତ ସେଥିରେ ଷ୍ଟାଣ୍ଡ ଲଗେଇ ଫଟୋ ଉଠାଇବାକୁ ପଡ଼ିବ କାରଣ ବିନା ଷ୍ଟାଣ୍ଡରେ ଫଟୋ ଉଠେଇଲେ ଯେଉଁ କ୍ୟାମରଟା ଯଦି ଟିକିଏ ହଲିଲା ତ ଫଟୋଟା ଭଲ ଫଟୋଟା ବ୍ଲର ଆସିବ କିନ୍ତୁ ଲେନ୍ସଟା ଲଗେଇ ଦେଲେ ଫଟୋଟା ସେଇ ସେଇ କ୍ୱାଲିଟି ଏଚ ଡ଼ି କ୍ୱାଲିଟି ଫଟୋ ଆସିବ କିନ୍ତୁ ଫଟୋଟା ଆମେ ଯେଉଁ ଷ୍ଟାଇଲରେ ଉଠେଇ ପାରିବା କ୍ୟାମେରା ହଲିଲେ ବି କିଛି ଅସୁବିଧା ନାହିଁ ମୁଁ ଏ କ୍ୟାମେରାକୁ ମଧ୍ୟ ସବୁଆଡ଼େ ନେଇକି ମୋ ସାଙ୍ଗସାଥି ବାହାଘର ବୁଲିବାକୁ ଗଲେ ସବୁଆଡ଼େ କ୍ୟାମେରାଟାକୁ ମୁଁ ନେଇକି ଫଟୋଫଟ ଉଠେଇଆକୁ ଯିବି ଏ ଫଟୋ ପୁରା ଏଚ ଡ଼ି କ୍ୱାଲିଟର ବଢ଼ିଆ ଫଟୋ ଆସୁଛି ମୋ ସାଙ୍ଗମାନେ ମଧ୍ୟ ମୋ ଠୁଁ ମୋତେ ପଇସା ଦେଇକି ଭଡ଼ାରେ ମୋ କ୍ୟାମେରା ନେଇକି ବାହାଘର ବୁଲିଆକୁ ଯାଉଛନ୍ତି ଜିମ ଫିମ ସବୁଆଡ଼େ ନେଇକି ଫଟୋ ଉଠଉଛନ୍ତି ବହୁତ ବଢ଼ିଆ ଫଟୋ ଆସୁଛି ମୁଁ ପାଖାପାଖି ଏ କ୍ୟାମେରା କିଣିବାର ହେଇଗଲାଣି ଦେଢ଼ବର୍ଷ କ୍ୟାମେରା ମୁଁ କିଣିଥିଲି ଯଦି ଦେଢ଼ଲକ୍ଷ ଟଙ୍କା ଦେଇକି ମୁଁ ୟା ଦେହରୁ ମିନିମମ ତିନିଲକ୍ଷ ଚାରିଲକ୍ଷ ଟଙ୍କା ଇନକମ୍ ମଧ୍ୟ କରିସାରିଲିଣି ମୋ ସାଙ୍ଗମାନେ ଯେଉଁମାନେ ନେଉଛନ୍ତି କ୍ୟାମେରା ମୁଁ ସାଙ୍ଗମାନଙ୍କୁ ତ କିଛି ପଇସା ରଖେନି ତଥାପି ଏମିତି ଶହେ ଦୁଇଶହ ରଖିଦିଏ କିନ୍ତୁ ମୁଁ ନିକୋନ ଡ଼ିର ଦୁଇଟା କ୍ୟାମେରା ଆଣିଛି ଗୋଟେ ହେଉଛି ନିକୋନ ଡ଼ି ଛପନଶହ ଆଉ ଗୋଟେ ହେଉଛି ପଇଁତିରିଶହ ତ ଦୁଇଟାକୁ ମୁଁ ଯେତେବେଳେ ବ୍ୟବହାର କରୁଛି ବ୍ୟବହାର କରିସାରିଲା ପରେ ଯେଉଁ ଭାଇମାନେ ମାଗୁଛନ୍ତି ତାଙ୍କୁ ଦିନିକିଆ ପାଁଶହ ଟଙ୍କା ଲେଖାରେ ଭଡ଼ାରେ କ୍ୟାମେରା ବି ଦେଉଛି କ୍ୟାମେରାଟି ଏଇ ଦୁଇଟା କ୍ୟାମେରା କିଣିଥିଲି ଧୀରେଧୀରେ ସେ କ୍ୟାମେ ଏହି ଦୁଇଟା କ୍ୟାମେରା ପରେ ମୁଁ ଆଗକୁ ଭାବିଛି ଆଉ ଗୋଟେ କ୍ୟାମେରା ବି ଆଣିବି କାରଣ ଏଥିରେ ମୋର ଲାଭ ବି ହେଉଛି କିଛି କ୍ଷତି ବି ହେଉ ନାହିଁ କ୍ୟାମେରା ଗୋଟେ ସବୁଠୁ ବହୁତ ବଢ଼ିଆ ଜିନିଷ ଯେତେବେଳେ ମୋ ପାଖରେ ଫୋନ୍ ନ ଥିଲା ମୁଁ ଫଟୋ ଉଠେଇବି ବୋଲି ଫଟୋ ଉଠେଇବି ଫୋନ୍ ଭଲ ଫୋନଟେ ନଥିଲା ସେଇଠୁ କ୍ୟାମେରାଟା ଫାଷ୍ଟ ଫୋନ୍ ଆଗରୁ ଗୋଟେ କ୍ୟାମେରାଟେ ଆଣିଥିଲି କ୍ୟାମେରାଟା ସତକଥା ବହୁତ ବଢ଼ିଆ ଲାଗୁଛି ନିଜେ ବି କୁଆଡ଼େ ଗୋଟେ ବୁଲିବାକୁ ଗଲେ କ୍ୟାମେରାଟା ରଖିକି ଫଟୋ ଉଠାଇବାକୁ ବହୁତ ବଢ଼ିଆ ଲାଗୁଛି ଏ ମୁଁ ଭାବିଛି ଏ କ୍ୟାମେରା ପରେ ଏ ଦୁଇଟା କ୍ୟାମେରା ପରେ ମୁଁ ଆଉ ଯୋଡ଼ିଏ କ୍ୟାମେରା ଆଣିବି କ୍ୟାମେରା ଆଣିକି ନିଜେ ଗୋଟେ ଫଟୋ ସୁଟ୍ ମୋର ରଖିବି ନିଜେ ବାହାଘର ବରଯାତ୍ରୀ ସବୁଆଡ଼େ ଭିଡ଼ିଓ ଭିଡ଼ିଓ ରେକଣ୍ଡିଙ୍ଗ କରିବି ନିଜେ କରିବି ନିଜେ ଭିଡ଼ିଓ ରେକଡିଙ୍ଗ କରିବି ନିଜେ ଏଡ଼ିଟିଙ୍ଗ କରିବି ଫଟୋ ଉଠେଇବି କାହାକୁ ମାନେ ଏଥିରେ ଅଲଗା କାହାକୁ ସାମିଲ କରିବିନି ମୋର ଗୋଟେ ଅଭ୍ୟାସ ଅଛି ଫୋଟୋଗ୍ରାଫି ମୋର ବା ଫୋଟୋଗ୍ରାଫି ମୋତେ ବହୁତ ଭଲ ଲାଗେ ଆଉ କ୍ୟାମେରା କହିବାକୁ ଗଲେ କ୍ୟାମେରାକୁ ଦେଖିଲେ ମୁଁ ପୁରା ପାଗଳ ସତକଥା କହିବାକୁ ଗଲେ କ୍ୟାମେରାଟା ଦେଖିଦେଲେ ମୁଁ ପୁରା ପାଗଳ ମୋର କ୍ୟାମେରା ଦରକାର ମୁଁ ବି ଭା ମୁଁ ଭାବୁଥିଲି ଯେତେବେଳେ କ୍ୟାମେରା କିଣି ନ ଥିଲି କ୍ୟାମେରା କେମତି ଆଣିବି କେଉଁଠୁ କ'ଣ କରିବି ସେଇଠୁ ଧୀରେଧୀରେ ପଇସା ସଂଗ୍ରହ କରି କିସ୍ତିରେ କ୍ୟାମେରାଟା ଆଣିଲି ଫାଷ୍ଟ କ୍ୟାମେରାଟା ଆଣିଥିଲି ସେଇଟା ମୋର ଲକି କ୍ୟାମେରା ଏବେ ବି ମୋ ପାଖରେ ସେ କ୍ୟାମେରା ଅଛି କିନ୍ତୁ ସେ କ୍ୟାମେରାଟା ମୁଁ ବେଶୀ କାହାକୁ ଦିଏନି ସାଙ୍ଗମାନଙ୍କୁ ଯେଉଁ ସେକେଣ୍ଡ କ୍ୟାମେରା ଆଣିଛି ନିକୋନ ର ପଇଁତିରିଶ କମ ଦାମିକା ହେଲା ସେଇଟା ଯିଏ ନିଅନ୍ତି ଭଡ଼ାରେ ଫଟୋ ଉଠେଇବାକୁ ବି ସାଙ୍ଗସାଥୀ ମାଗିଲେ ମୁଁ ସେ ନିକୋନଟା ଦିଏ ସମସ୍ତଙ୍କୁ କିନ୍ତୁ ମୋ ନିକୋନ ପଇଁତିରିଶଟା ଦିଏନି ନିକୋନ ଡି ଛପନଟା ଯେଉଁଟା ସେଇଟା ମୁଁ କାହାକୁ ଦିଏନି ସେଇଟା ମୋ ଲକି କ୍ୟାମେରା ଆଉ ଫାଷ୍ଟ କ୍ୟାମେରା ମୋ ଜୀବନର ତାକୁ ଆଜି ପର୍ଯ୍ୟନ୍ତ ସମ୍ଭାଳିକି ରଖିଛି ଦେଢ଼ ବର୍ଷ ହେଇଗଲାଣି ସେ ଗୋଟିଏ କ୍ୟାମେରାରୁ ବି ମୁଁ ବହୁତ ପଇସା ଇନକମ କରିଚି ଦେଢ଼ ଲକ୍ଷ ଟଙ୍କାରେ କ୍ୟାମେରା ଆଣିଥିଲି କିସ୍ତି ସହ ସୁଝିଲା ପରେ ଏବେ ତା' ଦେହରୁ ମୁଁ ଦି ତିନି ଲକ୍ଷ ଇନକମ କରିସାରିଲିଣି ମୁଁ କହିବା କଥା ଏତିକି କହିବି ଆଉ କ'ଣ କହିବି କ୍ୟାମେରା ବିଷୟରେ ବହୁତ ବଢ଼ିଆ ଲାଗୁଛି ଫଟୋ